ଆଜିକାଲି ପ୍ରତ୍ୟେକ ଘରେ ସ୍ମାର୍ଟ୍ଫୋନ୍ ୟୁଜ୍ ହେଉଛି ସ୍ମାର୍ଟଫୋନ୍ର ମୂଳ ଲକ୍ଷ୍ୟ ହେଉଛି କିି ଇଣ୍ଟର୍ନେଟ୍ ଆମର ଇଣ୍ଟରର୍ନେଟ୍ ଦ୍ୱାରା ବହୁତ ବହୁତ କିଛି ଜ୍ଞାନ କୌଶଳ କରିପାରନ୍ତି ଶିଶୁମାନେ ଶିକ୍ଷାଗତ ଉନ୍ନତି କରିପାରନ୍ତି ଇଣ୍ଟର୍ନେଟ୍ ଦ୍ୱାରା ଇଣ୍ଟର୍ନେଟ୍ ଯୋଗୁଁ ବାହାର ଦୁନିଆର ବାହାର ଦୁନିଆର ଇଏ ଆମର ଯେମିତି ସମ୍ବାଦ ସମାଜ ବାହାର ଦୁନିଆର ସବୁକିଛି ଘଟଣା ବିଘଟଣା ସବୁକିଛି ଜାଣିପାରୁ ଇଣ୍ଟର୍ନେଟ୍ ହେଉଛି ଇଣ୍ଟର୍ନେଟ୍ ଦ୍ୱାରା ପିଲାମାନେ ବହୁତ କିଛି ଶିଖିପାରନ୍ତି ଆଉ ଇଣ୍ଟର୍ନେଟ୍ ଦ୍ୱାରା ସ୍ମାର୍ଟଫୋନ୍ରେ ଯେଉଁ ୟୁଜ୍ ହେଉଥିବା ଇଣ୍ଟର୍ନେଟ୍ ଟିକେଟ୍ ବୁକିଂ ଟିକେଟ୍ବି ବୁକ୍ ହେଇପାରୁଛି ଟିକେଟ୍ ବୁକ୍ ହେଇକିରି ଅନ୍ୟ ଦୂରନ୍ତାର ଯାଉଛନ୍ତି ଆର୍ ହୋଟେଲ୍ ହୋଟେଲ୍ ବି ବୁକ୍ କରିପାରୁଛନ୍ତି ଇଣ୍ଟର୍ନେଟ୍ ଦ୍ୱାରା ବ୍ୟାଙ୍କିଂରେ ଅନଲାଇନ୍ ଘରେ ବସିକିରି ଅନଲାଇନ୍ ଟ୍ରାଞ୍ଜାକ୍ସନ୍ବି କରିପାରୁଛନ୍ତି ଇଣ୍ଟର୍ନେଟ୍ ଦ୍ୱାରା ବହୁତ କିଛି ଉନ୍ନତି ହେଉଛି ପେମେଣ୍ଟ୍ ସପିଂ ଘରେ ବସିକିରି ବି ସପିଂ କରିପାରୁଛନ୍ତି ଇଣ୍ଟର୍ନେଟ୍ ଦ୍ୱାରା ଆଉ କୃଷି ବିଷୟରେ ବି ବହୁତ ଇଣ୍ଟର୍ନେଟ୍ ଦ୍ୱାରା ମେସିନ୍ ମେସିନ୍ ସାରର ପ୍ରୟୋଗ କେମିତି ହଉଛି କ'ଣ ନାହିଁ ସବୁ ଇଣ୍ଟର୍ନେଟ୍ ଦ୍ୱାରା ହିଁ ଦେଖିପାରୁଛନ୍ତି ଇଣ୍ଟର୍ନେଟ୍ ଦ୍ୱାରା ବହୁତ କିଛି ଶିଖିବାକୁ ମିଳେ କୌଣସି ଜିନିଷ କେଉଁଠିକି ଯିବ କେମିତି ଆସିବ ଇଣ୍ଟରର୍ନେଟ୍ ଦ୍ୱାରା ସବୁକିଛି ଦେଖି ଦେଖି ହୁଏ ଆଉ ଇଣ୍ଟର୍ନେଟ୍ ହେଉଛି ସ୍ମାର୍ଟଫୋନ୍ର ମୂଳ ଲକ୍ଷ୍ୟ ଇଣ୍ଟର୍ନେଟ୍ ଯୋଗୁଁ ସବୁକିଛି କାମ ବି ହେଇପାରୁଛି ସବୁକିଛି କାମ ଅନଲାଇନ୍ ଦ୍ୱାରା ସାଙ୍ଗେ ସାଙ୍ଗେ ହେଇପାରୁଛି ଇଣ୍ଟର୍ନେଟ୍ ଯୋଗୁଁ ବହୁତ କିଛି ପିଲାମାନେ ଶିଖିପାରୁଛନ୍ତି ଇଣ୍ଟର୍ନେଟ୍ ଦ୍ୱାରା ହିଁ ସବୁକିଛି ଜାଣିପାରୁଛନ୍ତି ପିଲାମାନେ କେଉଁଠି କେମିତି ହବ ଇଣ୍ଟର୍ନେଟ୍ ଦ୍ୱାରା କେଉଁଠି ଆମର କେମିତି ହବ ଶିକ୍ଷାଗତ କେମିତି ଶିକ୍ଷାଗତ କେମିତି ଆମେ ଉନ୍ନତି କରିପାରିବା ଜ୍ଞାନ କୌଶଳ କେମିତି କରିପାରିବା ଇଣ୍ଟର୍ନେଟ୍ ଦ୍ୱାରା ବହୁତ କିଛି ହେଇପାରୁଛି